ମୁଁ ଫଟୋ ଉଠେଇଲା ବେଳେ ଫଟୋ କାଢ଼ିଲା ବେଳେ ମୋତେ ବି ବେଳେବେଳେ ବହୁତ କଷ୍ଟ ହୁଏ ଏବଂ ଅଫିସ୍ରେ ମଧ୍ୟ ବହୁତ କିଛି ଶୁଣିବାକୁ ପଡ଼େ ସେଥିରେ ବି ମୁଁ କିଛି କୁହେନି କାହାକୁ କିଛି ବି କହେନି ସବୁ ନିଜେ ନିଜେ ସହିଯାଏ ଏବଂ କାହାକୁ ବି କିଛି କୁହେନି ସିସ୍ କମ୍ପୁଟର୍ରେ କମ୍ପୁଟର୍ରେ ଫଟୋ କାଢ଼ିଲା ଅବସ୍ଥାରେ ଯଦି କ'ଣ ଯଦି ପ୍ରୋବ୍ଲେମ୍ ଯଦି ହୁଏ ତାହାହେଲେ ମୁଁ ପାଖରେ ବହି ବି ରଖିଥାଏ ଏବ୍ ବହି ବି ଟିକେ ଦେଖିଦିଏ ଏବଂ ତାଙ୍କର ସବୁ ଫଟୋ ଫଟୋ କାଟିବାକୁ ମଧ୍ୟ ମୋତେ ବି କଷ୍ଟ ହୁଏ ଏବଂ ହାତ ବି ଦରଜ ହୁଏ କାର୍ଯ୍ୟ କଲାବେଳେ ବି ମୋତେ ବହୁତ କଷ୍ଟ ହୁଏ ଏବଂ କାହାକୁ ବି ମୁଁ କିଛି କୁହେନି ଏମିତି ବି ପରିସ୍ଥିତି ଆସିଛି ଯିଏ କି ସେ ପରିସ୍ଥିତିରେ ସାମ୍ନା କରିଛି ଆଉ ଫଟୋ କାଟିବାକୁ ମୋତେ କଷ୍ଟ ଲାଗିଲେ ବି ମୁଁ ସେ ସବୁ ସାମ୍ନା କରିଛି କମ୍ପୁଟର୍ରେ ଚଲେଇଲା ବେଳେ ବି ଅନେକ କଥା ଶୁଣିବାକୁ ବି ପଡ଼େ ସେ ସାର୍ମାନଙ୍କ ପାଖରେ ସେମାନେ ବି ବହୁତ କଥା କୁହନ୍ତି ତ ତ ସେ ସେଥିପାଇଁ ମୋତେ ବହୁତ ଖରାପ ବି ଲାଗେ ତା ପରେ ମୁଁ କିଛି ବି କାହାକୁ କୁହେନାହିଁ ଏମିତି ବି କାର୍ଯ୍ୟ ଅଛି ଯିଏକି ଶୁଣିବାକୁ ପଡ଼େ